ଦେଖିବା ସମୟରେ ଆମେ ଦେଖିଥିବା ସବୁଠାରୁ ସ୍ଵାଭାବିକ କିମ୍ବା ବିରଳ ପକ୍ଷୀ ଅଛି ଯେମିତିକି ଓଟ ପକ୍ଷୀ ବା ସେଇଟା ଯେମିତିକି ଦେଖିବାକୁ ମିଳେ ନାହିଁ ଏମିତି ପକ୍ଷୀ ଯେ ସେଇଟା ବହୁତ ଦୂରରୁ ଦିଶେ ଏଠିକି ଦିଶେନି ଏବଂ ଚିଲ ବି ବହୁତ ବଡ଼ ପକ୍ଷୀ କିଛି ଦିଶେ ନାହିଁ ବିରଳ ପକ୍ଷୀ ଥିବାରୁ ଲୋକମାନେ ଡରନ୍ତି ଯେ କେତେବେଳେ ସେ ଖାଇ ନ ଦେଉ ବା ଆମକୁ ଆଘାତ ନକରୁ ଲୋକମାନଙ୍କୁ ଆଘାତ ନ କରୁ ସେଇ ହିସାବରେ ଲୋକମାନେ ବହୁତ ଡରନ୍ତି ବିିରଳ ପକ୍ଷୀ ଲାଗେ ବହୁତ ଲୋକମାନେ ବହୁତ ଆଗ ଜେନେରେସନ୍ରେ ଦୁଶୁଥିଲା ଏବେ ଦିଶୁନି ବହୁତ ଲୋପ ପାଇଯାଇଛି ଏବଂ ଯଦି ସେଇଟା ଆଉ ଥରେ ଯଦି ଆସିବ ବୋଲି ବି ଭଲ ହଉ ନଥିବ ଏମିତି ଇଏ କରିବାରେ ଠିକ୍ ନୁହେଁ ପକ୍ଷୀ ତ ସେତେ ଦେଖିନି ମୁଁ ମାନେ ଏତିକି ଯେ କାଲି ଓଲି ଓଷ୍ଟ୍ରିଜ୍ ବୋଧେ ମୁଁ ଫୋନ୍ରେ ଦେଖିଥିଲି ନା ଟିଭିରେ ଦେଖିଥିଲି ଏତିକି ମୁଁ କହି ପାରିବି